ଛୋଟ ବେଳୁ ବଗିଚା କାମ କରିବାକୁ ମୋର ବହୁତ ଇଚ୍ଛା ଥିଲା କିନ୍ତୁ ମୋର ପାଠ ପଢ଼ା ସରିବା ପରେ ମାନେ ଘରର ଅସୁବିଧା ପାଇଁ ମୁ ଆଉ ପାଠ ପଢ଼ିପାରିଲିନାହିଁ ଆମ ପରିବାର ଚଳାଇବା ପାଇ ମୁଁ ବଗିଚାରେ ବହୁତ ଫୁଲ ପରିବା ଆଉ ଚାଷ କଲି ଯାହା ଦ୍ଵାରା ଆମ ପଡ଼ୋଶୀମାନେ ଆମ ଘରୁ ପରିବା କିଣି ନେଉଛନ୍ତି ଏବଂ ଫୁଲ ମୁଁ ମନ୍ଦିରରେ ନେଇ ଦେଉଛି ଆମେ ନିଜେ ବି ଘରେ ଖାଉଛୁ ପରିବା ଏହା ଦ୍ଵାରା ଆମ ଘର ଲୋକମାନେ ବହୁତ ଖୁସି ହେଉଛନ୍ତି ଆମେ ଘର ଗୋଟିଏ ମାନେ ପରିବା ସବୁ ବି ମୁଁ ବଜାରରେ ନେଇ ବିକ୍ରି କରୁଛି ଏହା ଦ୍ଵାରା ଆମ ପରିବାର ଲୋକ ବି ବହୁତ ଆନନ୍ଦରେ ଅଛୁ